ପାଣି କଥା କହିଲେ ଆମର ତ ନଈକୂଳ ପାଖରେ ଘର ମୁଁ ଫାଷ୍ଟ ପ୍ରଥମେ ଷଷ୍ଠ ଶ୍ରେଣୀରେ ଆରମ୍ଭ କରିଥିଲି ଟିକିଏ ଧୀରେ ଧୀରେ ଗାଧୋଉଥିଲି ନଈରେ ସେତିକିବେଳେ ମୁଁ ଫାଷ୍ଟ ପହଁରିବା ଆରମ୍ଭ କଲି ଯେତେବେଳେ ଅଳ୍ପ ପାଖରୁ ପହଁରିକି ପଳାଇ ଆସୁଥିଲି ତା'ପରେ ଧୀରେ ଧୀରେ ଦୂରକୁ ଗଲି ଆଉ ଦୂରରୁ ବି ପହଁରି କରି ପଳାଇ ଆସିଲି ବହୁତ ସୁନ୍ଦର ଅନୁଭୂତି ପହଁରିବା ପହଁରିବା ଶିଖିଲା ବେଳେ ଶିଖାଇଲା ବେଳେ ମୋ ଛୋଟ ଭାଇଟିଏ ତାକୁ ମୁଁ ଶିଖାଇଛି ପହଁରା ଆଉ ପହଁରିବା ଶିଖିଲା ବେଳେ ସୁନ୍ଦର ଅନୁଭୂତି ଭଲ ଲାଗେ କିନ୍ତୁ ଯେତେବେଳେ ନଈର ସୁଅଟା ବେଶି ଥାଏ ନଈପାଣିରେ ସେତେବେଳେ ମୁଁ ବେଶି ପହଁରେନି ମୋତେ ଡର ଲାଗେ ଆଉ ମୁଁ ପାଣି ଯେତେବେଳେ ଧୀର ଥାଏ ମୁଁ ଟିକିଏ ପହଁରି କରି ଗାଧୋଇବାକୁ ପସନ୍ଦ କରେ ସେତେବେଳେ ମୋତେ କେହି ଏତେ ଶିଖାଇ ନାହାଁନ୍ତି ମୁଁ ନିଜେ ଅନୁଭୂତିରୁ ନିଜେ ମୋର ହାତ ଗୋଡ଼ ଠିକ୍ରେ ଇଏ କରି ନିଜେ ଆପେ ଶିଖିଲି ଚଲାଇବା